ହଁ ମା' ମୁଇଁ କାଣା କି ମ୍ୟାଥ୍ ପଢ଼ିବାର୍ ଲାଗି ନାଇଁ ଚାହେଁବାର୍ ମତେ ମ୍ୟାଥ୍ ତାର୍ମାନେ ଭଲ୍ ହିଁ ନାଇଁ ଲାଗେ କାଲି ଗୁଟେ ବୁକ୍ ପଢ଼ୁଥିଲି ବୋଲେ ଗୁଟେ ୱାର୍ଡ଼୍ଟେ ଆସ୍ଲା ବେଲେ ଦେଖିକରି ତାହାକେ ପୁରା ପାଗଲ୍ ହେଇଗଲି ମୋର କେତେ ଚାଲେଜିଙ୍ଗ୍ କଲା ଯେ ସେ କୋସଚିନ୍ଟା ମତେ ମୁଇଁ ପୁରା ପାଗଲ୍ ହେଇଗଲି ମତେ ତାରମା୍ନେ ମ୍ୟାଥ୍ର କୋଚିଂ ଯିବାର୍ ଅଛେ ମ୍ୟାଥ୍କେ ତାର୍ମାନେ କି ନାଇଁ ଶିଖ୍ବାର୍ ଅଛେ ବହୁତ୍ ଶିଖ୍ବାର୍ ଅଛେ ତାପରେ ଯାଇକରି ମୁଇଁ ମ୍ୟାଥ୍ କ୍ଵାଲିଫାଏ କରି ପାର୍ମି ଆଉ ଇଟା ଆଏ କି ଯେ ଇଟା କିଛି ଗଲ୍ତି ନାଇଁନ ମୋର୍ ବାକି ମ୍ୟାଥ୍କେ କିନି ମତେ ବହୁତ୍ ହେଟ୍ ଲାଗ୍ସି ମୋର୍ ତାର୍ ମାନେ ମ୍ୟାଥ୍ର ନମ୍ବର୍ ଦେଖ୍ଲେ ମତେ ରିସ୍ମି ଲାଗ୍ସି ହେତ୍କି ମତେ ଭଲ୍ ନାଇଁ ଲାଗେ ଆଉ ମ୍ୟାଥ୍ ମତେ ବହୁତ୍ ଚାଲେଜିଙ୍ଗ୍ କରୁଛି ବହୁତ୍ ତାର୍ ମାନେ ମୁଇଁ କିଛି ମ୍ୟାଥ୍ ବାବଦ୍ରେ ଟିକେ ହେତେ ନାଇଁ ଜାନି ଯେ ଛୁଆ ଦିନୁରେ ବାକି ମୁଇଁ ଏବେ ଟିକେ ଟିକେ ଜାନ୍ଲି ନ ଆଉ ତାର୍ ମାନେ ଆଗ୍କେ ବି ମତେ ବହୁତ୍ ଚାଲେଜିଙ୍ଗ୍ କର୍ବା ବାକି ମତେ ମ୍ୟାଥ୍ ଶିଖ୍ବାର୍ ପଡ଼୍ବା ହେତିର୍ ଲାଗି ମୁଇଁ ମ୍ୟାଥ୍ କୋଚିଙ୍ଗ୍ ଯିବାର୍ ଲାଗି ଚାହୁଁଚେଁ ଆଉ ଭଲ୍ ଏ